ମୁଁ ଉଟିକି ଗଲି ଉଟିରେ ମୁଁ ଗୋଟେ କୁପନ୍ ଉଠାଇଥିଲି କୁପନ୍ରେ ମୋର ଉଟି ଯିବା ପାଇଁ ସେଟା ଗୋଟେ ମିଲଲା ମୋ ଫ୍ୟାମିଲିକୁ ନେଇକିନା ଯାଇଥିଲି ସେଇଠି ଭଲ ଥଣ୍ଡା ଲାଗୁଛି ବହୁତ ଆମ ଏଇଠି ତ ଗରମ ଲାଗୁଛି ସେଇଠି ଥଣ୍ଡା ଲାଗୁଛି ଆଉ ଯେଉଁ କୁପନ୍ରେ ମୋର ଦେଶ ଯେଉଁଟା କି ମିଲଲା ଭଲ କୋପନ୍ଟା ସେଇଠୁ ମୁଁ ବହୁତ ଖୁସିରେ ଅଛି ଯେଉଁଟା କି କୁପନ୍ଟା ଯେଉଁଟା ମିଲଲା ମୁଁ ଦେଶ ବୁଲିବା ପାଇଁ ବହୁତ ଭଲ ଲାଗ ଉଟିରେ ବହୁତ ବହୁତ ପ୍ରକାର ଜିନିଷଟା ଦେଖିବାକୁ ମିଲିଲା ବହୁତ ଖୁସି ହେଲି ମୁଁ ଫ୍ୟାମିଲିକୁ ନେଇକିନା ଯାଇଥିଲି ସେ କୁପନ୍ଟା ମୋତେ ବହୁତ ସୁଯୋଗ ଦେଲା ମୋତେ ଯେଉଁଟାକୁ ମୁଁ ଖେଳୁ ଖେଳୁ କୁପନ୍ଟେ ପାଇଗଲି ମୁଁ ଉଟି ଯିବା ପାଇଁ ଉଟିରେ ଯେଉଁ କୋପାନ୍ର ଖୁସି ହେଇକି ପଳାଇଲି ଉଟିରେ ବହୁତ ଜିନିଷ ଦେଖିବାକୁ ମିଲଲା ମୋତେ ସେ କୋପନ୍ଟା ମୋର ଭାଗ୍ୟରେ ଥିଲା ବୋଲି ସେ କୋପନ୍ଟା ମିଲଲା ମୋ ଫ୍ୟାମିଲିକୁ ନେଲି ମୁଁ ଗଲି ସମସ୍ତେ ମୋର ଫ୍ୟାମିଲି ସାଙ୍ଗେ ଯାଇକି ମିଶିକି ବହୁତ ବଢ଼ିଆ ଲାଗିଲା କୁପନ୍ଟା ମୋତେ ବୋହୁତ ସୁଯୋଗ ଦେଲା ମୁଁ ଖେଳୁ ଖେଳୁ କୁପନ୍ଟା ପାଇଗଲି ସେଥିପାଇଁ ଆଉ ମୁଁ ବାହାରକୁ ଯିବା ପାଇଁ ବହୁତ ଖୁସି ଥିଲି ସେଥିପାଇଁ ମିଳିଗଲା ମୋର ଖୁସିଟା ସେ କୁପନ୍ଟା ହିଁ ମୋର ଭାଗ୍ୟ ଖୋଲି ଦେଲା ମୋ ଫ୍ୟାମିଲିକୁ ନେଇକି ମୁଁ ଉଟି ଦେଖିଲି ଉଟିରେ ବହୁତ ପ୍ରକାର ଜିନିଷ ଦେଖିଲି ବହୁତ ଯେଉଁ ଯେନ୍ତିଆ ପ୍ରକାର ଦେଖିଲି ମୋତେ ବହୁତ ଖୁସି ଲାଗେ ଦେଶ ବୁଲିବା ପାଇଁ ବହୁତ ଖୁସି ଲାଗିଲା